ହଁ ମୁଁ ସଂଗଠିତ ବାଇକିଙ୍ଗ ଇଭେଣ୍ଟ ଏବଂ ଦୌଡ଼ରେ ଭାଗ ନେଇଛି ବାଇକିଙ୍ଗ ଇଭେଣ୍ଟ ରେ ପ୍ରଥମେ ଏଣ୍ଟ୍ରି କରିବାକୁ ହେଲେ କିଛି ମେମ୍ବରସିପ ନେବାକୁ ପଡ଼େ ଏବଂ ବାଇକ ରେସିଙ୍ଗ ବାଇକ ରେସିଙ୍ଗ ଷ୍ଟାର୍ଟ ହେବା ପୂର୍ବରୁ ଆମେ ସର୍ବପ୍ରଥମେ ସେଫ୍ଟି ପାଇଁ ଆମେ ସେଫ୍ଟି ପାଇଁ ଆମେ ସେଫ୍ଟି ହେବା କଥା ସେଫଟି ଜିନିଷ ହେଉଛି ବୁଟ ହ୍ୟାଣ୍ଡ ଗ୍ଳୋଭ୍ସ ହେଲମେଟ ସାଧାରଣତଃ ଆମେ ସଂଗଠିତ ବାଇକରେ କିଛି ପରାସ୍ତ ହୋଇଥାନ୍ତି ଏବଂ କିଛି କିଛି ପିଲା ଆଗକୁ ଯାଇଥାନ୍ତି ଆଗକୁ ଯାଇଥାନ୍ତି ଏବଂ ପ୍ରଥମ କି ଦ୍ଵିତୀୟ ତୃତୀୟ ପୋଜିସନ ରେ ପହଞ୍ଚିଥାନ୍ତି ଏବଂ ଦୌଡ଼ରେ ଦୌଡ଼ରେ ସେମିତି ସେହିପରି ପିଲାମାନେ ଭାଗ ନେଇଥାନ୍ତି ଦୌଡ଼ିଲେ ଆମର ଦୌଡ଼ରେ ଆମର ପ୍ରଥମ ଏବଂ ସେକେଣ୍ଡ ପ୍ରାଇଜ ରହିଥାଏ ଏହିପରି ଭାବରେ ସବୁ ସବୁ ଭଲ ଅନୁଭୂତି ଗୁଡ଼ିକ ରହିଛି